ସବୁ ଗଛ ଯତ୍ନ ନେଲେ ଓ ଆମେ ଏହାର ଦେଖା ଶୁଣା କଲେ ବଞ୍ଚିପାରିବ ଯଦି ବି କେଉଁ ଗଛ ଖରାଦିନେ ଲଗେଇଲେ ଖରା ଦିନେ ଲଗେଇବା ଦ୍ଵାରା ସେ ଗଛଟି ବଡ଼ ହୋଇପାରିବ ଆମେ ଯଦି ତାକୁ ଶୀତ ଦିନରେ ଲଗେଇବା ଆଉ ଶୀତ ଦିନରେ ଯେଉଁ ଗଛ ଲଗେଇବା କଥା ଆମେ ଯଦି ତାକୁ ଖରା ଦିନରେ ଲଗେଇବା ତା'ହେଲେ ସେ ସେ ସମୟରେ ସେ ଗଛ ଗୁଡ଼ିକ ହୋଇନଥାଏ ତ ଋତୁ ଅନୁଯାଇ ଯେଉଁ ଗଛ ଯେଉଁ ସମୟରେ ହେବ ଆମେ ସେହି ଗଛ ଗୁଡ଼ିକ ଲଗାଇବା ଏମିତି ଯଦି ଲଗାଇବା ତା'ହେଲେ ସେ ଗଛ ଗୁଡ଼ିକ ବଞ୍ଚିଯିବ ଆଉ ଯଦି ଆମେ ଏହିପରି ଅବହେଳା କରିକି ଲଗେଇବା ତା'ହେଲେ ସେ ଗଛ ଗୁଡ଼ିକ ବଞ୍ଚିବା କଷ୍ଟକର କଠିନ ଗ୍ରୀଷ୍ମ ପ୍ରବାହରେ ଯେମିତିକି ଆମେ ଗଛକୁ ଦୁଇ ଟାଇମ ପାଣି ଦେବା ଏବଂ ତାକୁ ମଝିରେ ମଝିରେ କୌଣସି ଛାଇ ସ୍ଥାନକୁ ବି ସେ କଡ଼ୁଆରେ ଯଦି ଆମେ ଲଗେଇଥିବା ତାକୁ ନେଇଯିବା ଏବଂ ଶୀତ ଦିନେ ଏ ଗଛରେ ଟିକିଏ ଅଳ୍ପ ମାତ୍ରାରେ ପାଣି ଦେବା ଏବଂ ଶୀତ ଦିନେ ବିଭିନ୍ନ ପ୍ରକାର ରୋଗ ପୋକ ଓ କୀଟନାଶକ ଔଷଧ ଗୁଡ଼ିକର ସିଞ୍ଚନ କରିପାରିବା ସେଥିରେ ଓ ପାଣି ମଧ୍ୟ କମ୍ ମାତ୍ରାରେ ଦେବା ଏହିପରି ଭାବେ ଆମେ ବିଭିନ୍ନ ଋତୁରେ ଗଛ ଗୁଡ଼ିକର ଯତ୍ନ ନେଇ ସେମାନଙ୍କୁ ବଞ୍ଚାଇ ଦେଇପାରିବା